ହ୍ୟାଲୋ ଆଜ୍ଞା ନମସ୍କାର ହଁ ଆଜ୍ଞା ମୁଁ ହଁ କ୍ୟାବ୍ରେ ଫୋନ୍ କରିଥିଲି ହଁ ହଁ ଆପଣ କ୍ୟାବ୍ ମାଲିକ ତ ହୁଁ ହୁଁ ମୁଁ କହୁଥିଲି ହଁ କହିଲେ ପଠାଇଲେ ମୁଁ ବାଲିଗାଁ ଠୁ ଜୟପୁର ଯିବି ହୁଁ ହୁଁ ହୁଁ ହଁ ମୋତ ଦରକାର ଗାଡ଼ି କେତେବେଳେ ଆସିବେ ଦଶଟା ନାଇଁ ନାଇଁ ସାତଟା ବେଳେ ପଠାନ୍ତୁ ସାତଟାରେ ପଠାଇଲେ ଆମେ ଯାଉ ଯାଉ ସେଇ ନଅଟା ଦଶଟା ହେଇ ଯିବ ମୋ ଫ୍ଲାଇଟ୍ ଅଛି ଦଶଟା ପନ୍ଦରରେ ମୁଁ ଯିବି ଭୁବେଶ୍ୱରକୁ ହୁଁ ହୁଁ ଆଉ ଭଡ଼ା କେତେ ଚାରି ହଜାର ପାଞ୍ଚଶହ ହଁ ଚାରିହଜାର ନିଅନ୍ତୁ ହବୁନି କ'ଣ କହୁଛନ୍ତି ଆଜ୍ଞା ଏଇଟା କଥା କି ହୁଁ ହଉ ଠିକ୍ ଅଛି ଆଉ ଗୋଟ ଦୁଇଶହ ଚାରିହଜାର ଦୁଇଶହ ନିଅନ୍ତୁ ହଉ ହଉ ରୋଷେଇ କଥା ରହିଲା କାଲି ଆଡ଼ଭାନ୍ସ କରିଦେବି ହଁ ହଁଁ ମୁଁ ହଜାର ଟଙ୍କାଟା କରୁଛି ମୋତେ ନା ସାତଟା ସୁଦ୍ଧା ଘରେ ଗାଡ଼ି ପହଞ୍ଚିବାର ଅଛି ହେଲା ଦେଖନ୍ତୁ ଅଛି ମୋ ଯିବାର ଅଛି ଫ୍ଲାଇଟ୍ ଟାଇମ୍ ଓଭର ହେଲା ହଉନି ଟିକଟ୍ ସବୁ ହେଇଗଲା ହଉ ହଉ ହଉ ଓକେ ଓକେ ଠିକ୍ ଅଛି ଠିକ୍ ଅଛି ହଉ ହଉ ରହିଲି